କନ୍ଧମାଳ ଜିଲ୍ଲାରେ ହଳଦୀ ଚାଷ ପ୍ରସିଦ୍ଧ ସେହି ଏହି କନ୍ଧମାଳ ଜିଲ୍ଲାରେ ହଳଦୀ ଚାଷରେ ମଧ୍ୟ ବହୁତ ଲୋକ ଉନ୍ନତି ହୋଇଛନ୍ତି ହେଉଛନ୍ତି ମଧ୍ୟ ଆଉ କନ୍ଧମାଳରେ ହଳଦୀ ଲଗାଇବାର ପ୍ରସ୍ତୁତି ହେଉଛି ବର୍ଷାଦିନ ପାଖା ପାଖି ପଳାଇ ଆସିଲେ ଆମେ ହଳଦୀକୁ ଯେଉଁ ସଞ୍ଚୟ କରିକି ରଖିଥିବୁ ଚାଷ ପାଇଁ ତାକୁ ଆମେ ମାଟିକି ଉର୍ବର କରି ଚାଷିକି ଗୁଣ୍ଡ କରିକି ସେହିଠି ଆମେ ପୋତିକି ତାରି ଉପରେ ଡାଳ ପତ୍ର ପକାଇ ଦେଉ ହଳଦୀ ଗଛ କ'ଣ ଟିକେ ନରମ ଥିବ ମାଟି ଟିକେ ହାଲକା ଥିବ ସେ ସମୟରେ ଗଛ ଉଠିବ ଯଦି ଖରା ବାଜିବ ସେ ଶୁଖିଯିବ ସେଥିପାଇଁ ଡାଳପତ୍ର ଘୋଡ଼ାଇକି ରଖିଦେଉ ଗଛ ଉଠିସରିଲା ପରେ ଯଦି ହଳଦୀ ବଗିଚାରେ କିଛି ଅନାବନା ଘାସ ଗଛ ବାହାରେ ତାକୁ ଆମେ ବାହାର କରିକି ଫୋପାଡ଼ି ଦେଉ ତା'ପରେ ଏମିତି ଚାଷ ତା'ପରେ ତା'ର ସେଠି କିଛି ପରିଶ୍ରମ ପଡ଼େ ନାହିଁ ସେହି ତା'ପରେ ଯାଇକି ଆମର ସେହି ବର୍ଷ ଶେଷ ବେଳକୁ ହଳଦୀ ଗଛ ହୋଇ ଯାଇଥିବ ହଳଦୀ ଗଛ ମରିଗଲା ପରେ ଆମେ ତାକୁ ଖୋଲି ଦେଉ ଖୋଲିକି ତାକୁ ନେଇକି ରଖୁ ରଖିକି ସବୁ ହଳଦୀ ଖୋଳି ସାରିଲା ପରେ ଆମେ ତାକୁ ସିଝାଇ ଦେଉ ସିଝାଇକି ଖରାରେ ସୁଖାଇକି ରଖିକି ଶୁଖିଗଲା ପରେ ନେଇକି ମିଲ୍କୁ ଗୁଣ୍ଡ କରିଦେଇ କରି ଆମେ ପ୍ୟାକିଂ କରିକି ବାହାରକୁ ଦେଉ କିମ୍ବା ଦୋକାନ ମାନଙ୍କରେ ଦେଉ କିଛି ଆମ ପାଖରେ ବି ରଖିଥାଉ ହଳଦୀ ବିକି କରି ଆମେ ବହୁତ ଲାଭବାନ ବି ହୋଇଥାଉ ଆଉ ବହୁତ ଟଙ୍କା ପଇସା ମିଳିଥାଉ ଘରକରଣା ପାଇଁ ବି ବହୁତ ଲାଭବାନ ହୋଇଥାଉ ସେଥିପାଇଁ ହଳଦୀ ଚାଷରେ ଆମେ ବହୁତ ଖୁସି ଅଛୁ